କୋଭିଡ଼ ନାଇନ୍ ମହାମାରୀରେ ଆମ ଗାଁ ସହରରେ ଦୋକାନ ବଜାର ସବୁ ବନ୍ଦ ଥିଲା ଯାହା କି ଲୋକ ଲୋକ ଯିବା ଆସିବା ବହୁତ କଷ୍ଟକର ହଉଥିଲା ଆଉ ଲୋକମାନେ ବହୁତ ଘରେ ଏକା ରହୁଥିଲେ ବାହାରକୁ କିଏ ବାହାରକୁ ବାହାରୁ ନଥିଲେ ଦୋକାନ ବଜାର ପୂଜାସ୍ଥଳୀ ମନ୍ଦିର ଚର୍ଚ୍ଚ ବାଗେରା ବହୁତ ଜିନଷ ବନ୍ଦ ଥିଲା ଗାଡ଼ିମଟର ବନ୍ଦ ଥିଲା ଓ ଯିବା ଆସିବା ସମୟରେ ବି ହଁ ନାଇଟ୍ କରଫ୍ୟୁ ଯାକ ବୁଲୁଥିଲେ ପୋଲିସ ମାନେ ଆମକୁ ସତର୍କ ଦେଉଥିଲେ ସ୍ୱାସ୍ଥ୍ୟକର୍ମୀ ଯାକ ଆମକୁ ସତର୍କ ଦେଉଥିଲେ ଘର ଘର ବୁଲିକି ଆମକୁ ସାହାଯ୍ୟ ମଧ୍ୟ କରିଛନ୍ତି ଯାହା ପର୍ଯ୍ୟଟକ ମାନେ ବି ଆସୁନଥିଲେ ଆମେ ବି ଯିବା ଆସିବା କରୁନଥିଲୁ ଆଉ କୋଭିଡ଼ ନାଇନ୍ରେ ବହୁତ କଷ୍ଟ ହଉଥିଲା ଦୁଇରୁ ତିନି ବର୍ଷ ଆମ ବହୁତ କଷ୍ଟ ହେଇ ଯାଉଥିଲା ଲକଡ଼ାଉନ୍ ଲକଡ଼ାଉନ୍ ବହୁତ ପର୍ଯ୍ୟନ୍ତ ଚାଲିଲା ପଇଁଚାଳିଶ ଦିନ ତିନିମାସ ଚାରିମାସ ମଧ୍ୟ ହେଇଯାଉଥିଲା ଆଉ ଆସ ଘରୁ ଆମେ ବାହାରକୁ ମଧ୍ୟ ଯାଉନଥିଲୁ ଦୋକାନ ବଜାର ସବୁ ମେଡ଼ିକାଲ ବି ବନ୍ଦ ଥିଲା ମେଡ଼ିକାଲ ଗଲେ ବି ଗୋଟେ ଇଞ୍ଚ ଦଶ ଇଞ୍ଚ ବା